ମୋ' ରୋଷେଇକୁ ମୁଁ ସୌଖିକ ବୃତ୍ତି ଭାବରେ ତିଆରି କରିବାକୁ ଚିନ୍ତା କରିଥିଲି କିନ୍ତୁ ମୋ' ପରିବାର ଲୋକ ପ୍ରଥମେ ରାଜି ନଥିଲେ ସେମାନେ ଚାହୁଁଥିଲେ ମୁଁ ଏ କାମ ନକରିବା ପାଇଁ କାରଣ ସେମାନେ ଚାହୁଁନଥିଲେ ଘରର ବୋହୁ ଅନ୍ୟଠି ଯାଇ ରୋଷେଇ କରି ଖାଇବାକୁ କାହାକୁ ଦେଉ ସେଥିପାଇଁ ସେମାନେ ମନା କରୁଥିଲେ